ମତ୍ସ୍ୟ ଚାଷ ହେଉଛି ଆମ ରାଷ୍ଟ୍ରର ପୁରାତନ ବ୍ୟବସାୟମାନଙ୍କ ମଧ୍ୟରୁ ଅନ୍ୟତମ ଆମ ରାଷ୍ଟ୍ରରେ ମତ୍ସ୍ୟ ଚାଷର ବିକାଶ ନିମନ୍ତେ ସଂଗଠନ ରହିଛି ଯାହାକୁ ମତ୍ସ୍ୟ ନିର୍ଦ୍ଦେଶାଳୟ ମଧ୍ୟ କୁହାଯାଏ ଯାହା କି ଜାତୀୟ ସ୍ତରୀୟ ମତ୍ସ୍ୟ ବିକାଶ ବୋର୍ଡ଼ ଅଧିନରେ କାର୍ଯ୍ୟ କରିଥାଏ ଏବଂ ଏହାର ମୁଖ୍ୟାଳୟ ହାଇଦ୍ରାବାଦରେ ରହିଛି ରାଷ୍ଟ୍ର ସ୍ତରୀୟ ମତ୍ସ୍ୟ ନିର୍ଦ୍ଦେଶାଳୟରେ ଆନେକ ସରକାରୀ କର୍ମଚାରୀମାନେ ମତ୍ସ୍ୟ ଚାଷର ବିକାଶ ସମ୍ପର୍କିତ ଅନେକ କାମ ତୁଲାନ୍ତି ମତ୍ସ୍ୟଜୀବୀ ସମ୍ପ୍ରଦାୟ ପାଳନ କରୁଥିବା ପର୍ବପର୍ବାଣୀ ଗୁଡ଼ିକ ହେଉଛି ଚୈତ୍ର ପୂର୍ଣ୍ଣିମା ଏବଂ ହିଙ୍ଗୁଳା ଯାତ୍ରା